ହଁ ଆମେ ଚାହୁଁଛୁ ଗୃହିଣୀ ମାନଙ୍କ ପାଇଁ ଗୋଟିଏ ସ୍ଵତନ୍ତ୍ର ରେଡ଼ିଓରେ ଗୋଟେ ବିଭାଗ ହଉ ଆଉ ହେଉଛି ମଧ୍ୟ ମୁଁ ଶୁଣିଛି ଆଉ ଯେଉଁ ତଉ ସାଢ଼େ ବାରଟାରେ ଦୁଇ ବାର ସାଢ଼େ ବାର କିମ୍ବା ସାଢ଼େ ବାରଟା ମୁଁ ଟିକେ ମନେ ପଡ଼ୁନି ପୋଗ୍ରାମଟେ ଦିଏ ଗୃହିଣୀଙ୍କ ପାଇଁ ରନ୍ଧାବଢ଼ା ବହୁତ କିଛି ଜିନିଷ୍ ଶିଖିବା ପାଇଁ ଦେଉ ବହୁତ ଭଲ କାର୍ଯ୍ୟକ୍ରମଟେ ଦଉଛିି ଆଉ ସେଇଟା ସ୍ୱତନ୍ତ୍ର ହେଇଛି ହଉ ମଧ୍ୟ ମ ଆଉ କିଛି ଦେଲେ ମଧ୍ୟ ଭଲ୍ କଥା ସମସ୍ତେ ତାହା ଜାଣି ତାହା ଶୁଣିକିରି ବହୁତ କିଛି ଶିଖିପାରିବେ ମହିଳାମାନେ ଆଉ ମୁଁ ପ୍ରାୟ ପ୍ରୋଗ୍ରାମ୍ ସ ସବୁଦିନ ତ ପାଏ ନାହିଁ କେତେବେଳେ କେନ୍ତି ଶୁଣେ ଭଲ ଲାଗେ ମୋତେ ତାଙ୍କର ଉପସ୍ଥାପନା ତାଙ୍କର ସବୁକିଛି ତାଙ୍କର କଥାବାର୍ତ୍ତା ଶୈଳୀଟା ଭାରି ଭଲ ଲାଗେ ତାହାଦ୍ୱାରା ନାରୀମାନେ ଗାଁ ଗହଳି ସବୁଠାରେ ତ ମୋବାଇଲ୍ର ନେଟୱାର୍କ ପହଞ୍ଚି ପାରୁନି ଗାଁ ଗହଳି ଛୋଟ ଜାଗା ସବୁଆଡ଼େ ତାଙ୍କର ସବୁକିଛି ମହିଳାମାନେ ଶୁଣିପାରିବେ ଆଗକୁ କିଛି ଯାଇପାରିବେ ସବୁ ବିଷୟରେ ଜାଣିପାରିବେ ବୁଝିପାରିବେ ଶିଖିପାରିବେ ତାହା ଶୁଣିବା ଦ୍ୱାରା ମହିଳାମାନେ ସବୁକିଛି ଜାଣିକିରି ଶିଖିକରି ନିଜର ପରିବାର ଏବଂ ଦେଶର କାମରେ ନିଜକୁ ନିୟୋଜିତ କରିପାରିବି ସେତିକି କହୁଛି